ଆମର ବା ଭାରତ ବର୍ଷର ରାଜ୍ୟମାନଙ୍କ ମଧ୍ୟରୁ ମୁଁ ପାଞ୍ଚଟି ରାଜ୍ୟର ନାମ କହୁଅଛି ଏକ ନମ୍ବର୍ରେ ଓଡ଼ିଶା ଆମର ନିଜ ରାଜ୍ୟ ଦୁଇ ନମ୍ବର୍ରେ ଆମର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ତିନି ନମ୍ବର୍ରେ ମହାରାଷ୍ଟ୍ର ଚାରି ନମ୍ବର୍ରେ ହିମାଚଳ ପ୍ରଦେଶ ପାଞ୍ଚ ନମ୍ବର୍ରେ ତେଲେଙ୍ଗାନା